ପୁରୁଣା ଦିନର ଅନୁଭୂତି ଗୁଡ଼ିକ ହେଲା ରୋଷେଇ ଘରର ଉପକରଣ ଗୁଡ଼ିକ ମାଟି ଚୁଲି କାଠ ପାଳ ନଡ଼ା ମାଟିହାଣ୍ଡି ମାଧ୍ୟମରେ ରୋଷେଇ କରାଯାଉଥିଲା ଦିଆସିଲି ମାଧ୍ୟମରେ ଚୁଲି ଜଳାଯାଉଥିଲା ବୈଦିକ ଯୁଗରେ ବର୍ତ୍ତମାନ ଗ୍ରାଇଣ୍ଡର ହୀଟର ଗ୍ୟାସ ଚୁଲା ଓଭାନ୍ ଇଣ୍ଡକ୍ସନ୍ ମାଧ୍ୟମରେ ରୋଷେଇ କରାଯାଉଛି ଏଇ ରୋଷେଇ ଦ୍ଵାରା ସହଜରେ କମ୍ ସମୟ ମଧ୍ୟରେ ରୋଷେଇ ହୋଇପାରୁଛି ଏବଂ ସୁସ୍ବାଦୁ ମଧ୍ୟ ହୋଇପାରୁଛି